ହଁ ମୁଁ ଏକ ଚିତ୍ରାଙ୍କନ ମେଳାରେ ଯୋଗ ଦେଇଥିଲି ଯେଉଁଠିକି ପାଖାପାଖି ଶହେରୁ ଦେଢ଼ଶହ ଚିତ୍ରାଙ୍କନ ଶିଳ୍ପୀ ଯୋଗ ଦେଇଥିଲେ ଏହି ଚିତ୍ରାଙ୍କନ କାଟିବାକୁ ଆମକୁ ପାଖାପାଖି ଦୁଇ ଘଣ୍ଟାର ସମୟ ଥିଲା ଦୁଇ ଘଣ୍ଟା ମଧ୍ୟରେ ଆମକୁ ସେ ଚିତ୍ରାଙ୍କନ ଯେଉଁ ଟପିକ୍ ଦିଆଯିବ ସେ ଟପିକ୍ର ଚିତ୍ରାଙ୍କନ ଆମକୁ କାଟିକି ଦେବାର ଥିଲା ଯାହା ଦ୍ଵାରା ଏଥିରେ ପୁରସ୍କୃତ କରାହେବାର ଥିଲା ଏହି କାର୍ଯ୍ୟକ୍ରମ ଯେତେବେଳେ ଚାଲିଥିଲା ସେହି ଟାଇମ୍ରେ ମୋର ଏକ ବଡ଼ ଅସୁବିଧା ମଧ୍ୟ ହୋଇଥିଲା ସେ ଅସୁବିଧାଟାକୁ ସେଇଟା କ'ଣ ହେଲା ନା ଚିତ୍ରାଙ୍କନ କାଟୁ କାଟୁ ସଡ଼ନ୍ ମୁଁ ଯେଉଁ କଲର୍ ମୋର ଯାହା ଦରକାର ଥିଲା ସେ କଲର୍ ଭିତରୁ ମାନେ ସେତେବେଳକୁ ମୁଁ ଜାଣିନଥିଲି ଯେ ମୋର ଏହି କଲର୍ଟା ଦରକାର ବୋଲି କିନ୍ତୁ ସେ ଚିତ୍ରାଙ୍କନ କରିସାରିଲାପରେ ମୋତେ ଲାଗିଲା ମୋତେ ଏହି କଲର୍ଟା ମୋର ନିହାତି ଦରକାର ଏହି କଲର୍ଟା ଯଦି ମୁଁ ନଦେଇ ପାରିବି ତା'ହେଲେ ଯଦି ଦେଇପାରିବି ତା'ହେଲେ ଏହି ଚିତ୍ରାଙ୍କନକୁ ବହୁତ ଭଲ ପୋଜିସନ୍କୁ ନେଇପାରିବ ସେଇଠୁ ଚିତ୍ରାଙ୍କନ କାଟିବା ଭିତରେ ମୁଁ ତ ସେଇଠୁ କଲର୍ ସେଇଠୁ ମୁଁ ପାଇବିନି କାହିଁକି ନା ବହୁତ ଏମିତି ଜାଗାରେ ସେ ଚିତ୍ରାଙ୍କନ ଯେଉଁ କମ୍ପିଟିସନ୍ ହେଉଥିଲା ସେ ଜାଗାରେ କୌଣସି ଦୋକାନ କିମ୍ବା ମୋର କେହି ସାଥୀ ମଧ୍ୟ ସେଇଠି ଉପସ୍ଥିତ ନଥିଲେ କିନ୍ତୁ ସେହି ଚିତ୍ରାଙ୍କନ କରିବା ସମୟରେ ମୋର ଯେଉଁ ଅଲଗା ବନ୍ଧୁମାନେ ଯେଉଁ ପାର୍ଟିସିପେଟ୍ କରୁଥିଲେ ତାଙ୍କ ଭିତରୁ ଜଣେ ମୋର ତାଙ୍କ ସହିତ ଯେତେବେଳେ କଥା ହେଲି ସେ ମୋତେ କହିଲେ ହଁ ମୋ ପାଖରେ ଏ କଲର୍ ଅଛି ତୁମେ ନିଅ ନେଇକି ଏଇଟାକୁ ଲଗାଅ ମୁଁ ସେଇଟା ମୋତେ ବହୁତ ଗୋଟେ ବଡ଼ ପ୍ରେରଣା ଦେଲା ଯେ ହଁ ଲୋକମାନଙ୍କ ଭିତରେ ଏମିତି ମାନବିକତା ବି ଅଛି ସେ ବି ଚାହିଁଥିଲେ ସେ ଜିନିଷଟାକୁ ବି ମୋତେ ଦେଇ ପାରିନଥାନ୍ତା ଆଉ କିନ୍ତୁ ସେ ସେହି ଜିନିଷଟାକୁ ଖାତିର ନକରି ମୋତେ ଦେଲା ମୁଁ ମଧ୍ୟ ପ୍ରାଇଜ୍ ପାଇଲି କିନ୍ତୁ ସେ ପ୍ରାଇଜ୍ ପାଇଲା ନାହିଁ କିନ୍ତୁ ସେ ଯେଉଁ ତା'ର ମାନବିକତାଟା ଦେଖେଇଲା ସେଥିପାଇଁ ମୁଁ ସେଇଟା ସବୁଦିନ ପାଇଁ ମୁଁ ଚିରଋଣି ହୋଇକି ରହିଗଲି